ଆଜ୍ଞା ହଁ ରୋଷେଇ ପ୍ରତିଯୋଗିତାରେ ତ ମୁଁ ଭାଗ ନେଇନି କେବେ କିନ୍ତୁ ୟୁଟ୍ୟୁବ୍ରେ ମୋର ଚ୍ୟାନେଲ୍ ଅଛି କହୁଛି ୟୁଟ୍ୟୁବ୍ ମୁଁ ନର୍ମାଲ୍ ରୋଷେଇ କରିବାକୁ ଭଲପାଏ ରୋଷେଇ କରିବାକୁ ମୁଁ ନର୍ମାଲି ଭଲପାଏ ଆଉ ମୁଁ ଜାଣିନଥିଲି ମୁଁ ଏତେ ଭଲ ଖାଇବା ବନାଇ ପାରେ ଦିନେ ମୋ ବାବା ପାଟି କଲେ କିନ୍ତୁ ସବୁବେଳେ ଫୋନ୍ଟା କେଞ୍ଚୁଛୁ ଇଆଡ଼େ ସିଆଡ଼େ ଦେଖୁଛୁ ଯେମିତିକି ଆମ ରୋଜିସ୍ କିଚେନ୍ ଏଗୁଡ଼ା ସବୁ ମୁଁ ଦେଖେନା ରୋଷେଇ କରିବାକୁ ଭଲପାଏ ତ ଅଭିିଅସ୍ଲି ରୋଷେଇର ଜିନିଷ ରୋଷେଇର ଭିଡ଼ିଓଗୁଡ଼ାକ ତ ଆସିବ ମୋ ପାଖକୁ ନା ତ ରୋଜିସ୍ କିଚେନ୍ର ପ୍ରାୟ ଭିଡ଼ିଓ ମୁଁ ଦେଖେ ତ ସେ ଲାଗି ମୁଁ ବି ମୋର ବି ଚ୍ୟାନେଲ୍ ବାବା କହିଲେ କି ତୁ ବି ୟୁଟ୍ୟୁବ୍ରେ ଛାଡ଼ ତୋ ରୋଷେଇଗୁଡ଼ା ତ ଏତେ ବଢ଼ିଆ ହେଉଛି ତୁ ବି ଛାଡ଼ ଆମ ଘରେ ଏମିତିକି ଭୋଜି ହେଲେ କି ସାଙ୍ଗସାଥି ମେଳରେ ଭୋଜି ହେଲେ ପଚିଶ ଜଣ କି ପନ୍ଦର ଜଣ କୋଡ଼ିଏ ପଚିଶ ଜଣ ଏଇଭଳିଆ ଖାଇବାକୁ ବି ମୁଁ କରିଦେଇପାରିବି ନର୍ମାଲ୍ ଭେଜ୍ ନନ୍ଭେଜ୍ ମୁଁ ବନାଇପାରିବି ବୋଥ୍ ଦୁଇଟାଯାକ ଭଲ ବି କରେ ସମସ୍ତେ ଖାଆନ୍ତି ଭଲ ଭଲ କୁହନ୍ତି ବୋଲି ତ ମୋ ବାବା କହିଲେ ତୁ ୟୁଟ୍ୟୁବ୍ରେ ଛାଡ଼ ଛାଡ଼ିବି ବୋଲି କ'ଣ ମୁଁ ବାବାଙ୍କୁ କହିଲି କ'ଣ କେମିତି ଛାଡ଼ିବି ମୁଁ ସିନା ଖାଲି ଦେଖିଦେଉଛି ସ୍କ୍ରୋଲ୍ କରିକି କିନ୍ତୁ ମୋତେ ତ ଛାଡ଼ି ଆସିବନି ମୁଁ ତ ୟୁଟ୍ୟୁବ୍ରେ ଛାଡ଼ି ଶିଖିନି କ'ଣ କରିବି ମୋତେ ବାବା କହିଲେ କି ହଁ ଆଉ ତା'ପରଦିନ ବାବା ମୋତେ ଶିଖାଇଦେଲେ ଏମିତି ଭିଡ଼ିଓ ଛାଡ଼ିବୁ ତା'ପରଦିନ ସାଙ୍ଗେ ସାଙ୍ଗେ ମୁଁ ଗୋଟେ ଭିଡ଼ିଓ କଲି ମୁଁ ରୋଷେଇ କଲି ବାବା ଭିଡ଼ିଓ ବନାଇଦେଲେ ମୋର ବାବା ମୋତେ କହିଲେ ଏମିତି ପୋଷ୍ଟ୍ କରିବୁ ମୁଁ ପୋଷ୍ଟ୍ କଲି ସେଇଥିରେ ମୋର ଅବଶ୍ୟ ମୁଁ ଫାଷ୍ଟ୍ ଦିନ ନର୍ମାଲ୍ ଆମର ଛତୁ ତରକାରୀ ବନାଇଥିଲି ସେଇଥିରେ ପ୍ରାୟ ସାତଶହ ଭଳିଆ ଲାଇକ୍ ଆସିଛି ଆଉ ରିସେଣ୍ଟ୍ ସେ ତା'ପରେ ମୁଁ କହିଲି ହଁ ଆସୁଛି ତ ଲାଇକ୍ ମୋ ଫଟୋରେ ବି ଏତେ ଲାଇକ୍ ଆସେନି ଗୋଟେ ରୋଷେଇରେ ଆସୁଛି ଆରେ ୱା ମୋର ବି ଇନ୍ଟ୍ରେଷ୍ଟ୍ ବଢ଼ିଲା ତ ମୁଁ କ'ଣ କଲି କାଲି ରିସେଣ୍ଟ୍ ମୁଁ ଗୋଟେ କୋଶିଳା ଶାଗ ତରକାରୀ ଆମର ଯେଉଁଟା ପୁରା ଓଡ଼ିଆ ଖାଦ୍ୟ ପୁରା ବଢ଼ିଆକିନି ବନାଇଥିଲି ମୋ ବାବା ବି ଭିଡ଼ିଓଟା ପୁରା ବଢ଼ିଆକିନା କରିଥିଲେ ଯାହାକି ମୁଁ ସବୁବେଳେ ରୋଷେଇ କରେ ଆଉ ମୋ ବାବା ଭିଡ଼ିଓ ବନାଇ ଦିଅନ୍ତି ଯାହାକି କାଲି ମୁଁ ପୋଷ୍ଟ୍ କରିଛି ଏଗାର ହଜାର ପାଁଶହ ଷାଠିଏ ଲାଇକ୍ ଆସିଛି ଯାହାକି ମୁଁ ବିଶ୍ୱାସ ବି କରିପାରୁନି ଆଉ ପୁରା ବଢ଼ିଆ ପ୍ଲାଟ୍ଫର୍ମ୍ ୟୁଟ୍ୟୁବ୍ରେ ମୋର ଆଜିକୁ ପ୍ରାୟତଃ ଦଶଟା ଖଣ୍ଡେ ଭିଡ଼ିଓ ପୋଷ୍ଟ୍ ହୋଇସାରିଛି ବହୁତ ବଢ଼ିଆ ଆପଣ ଚାହିଁଲେ ବି ଚେକ୍ କରିପାରିବେ ଗାୟତ୍ରୀ କିଚେନ୍ ଓଡ଼ିଆ ଖାଇବା ଦେଶୀ ଖାଇବା